ଅଠର ହଜାର ଶହେ ପନ୍ଦର ପନ୍ଦର ହଜାର ଦୁଇଶହ ଦଶ ସତର ହଜାର ଆଠଶହ ଷୋହଳ ଷୋହଳ ହଜାର ଏକଶହ ଉଣେଇଶି ଏକୋଇଶି ହଜାର ଏକଶହ ବାର